ଆମ ଅଞ୍ଚଳରେ ବହୁତ ଗୁଡ଼ିଏ ସରକାରୀ ଶିକ୍ଷାନୁଷ୍ଠାନ ଗୁଡ଼ିକ ଉପଲବ୍ଧ ଅଛି ସେଇ ଭିତରୁ ଆମ ସୋନପୁରରେ ଥିବା ପୁର ସର୍ବ ପୁରାତନ କଲେଜ୍ ଅନ୍ୟତମ ଏହି କଲେଜ୍ଟି ଏକ ମହାବିଦ୍ୟାଳୟ ଅଟେ ଏବଂ ଏହି କଲେଜ୍ଟି ବହୁତ ବର୍ଷ ପୁରୁଣା ଏହା କେଉଁ ରାଜ ରାଜଡ଼ା ସମୟରେ ବା ଇଂରେଜମାନଙ୍କ ସମୟରେ ଏହି କଲେଜ୍ଟିକୁ ତିଆରି କରାହେଇଥିଲା ଏବେ ସେଇଠାରେ ସେଇ କଲେଜ୍ରେ ବହୁତ ଗୁଡ଼ିଏ ଛାତ୍ରଛାତ୍ରୀମାନେ ଶିକ୍ଷା ଗ୍ରହଣ କରୁଛନ୍ତି ଏବଂ ସେମାନେ ସେଇଠାରୁ ଭଲ ଭାବରେ ଶିକ୍ଷା ଗ୍ରହଣ କରି ପରେ ବିଭିନ୍ନ ଅଞ୍ଚଳରେ ସେମାନେ ଚାକିରି ବାକିରିରେ ଯୋଗ ଦେଇ କରୁଛନ୍ତି ଏବଂ ସେ ସେଇ ଶିକ୍ଷାନୁଷ୍ଠାନରେ ବା ସେଇ କଲେଜ୍ରେ ସବୁ ଭଲ ଭଲ ଭଲ ଲେକ୍ଚର୍ ମାନ ଅଛନ୍ତି ଯେଉଁମାନେ କି ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରୁଛନ୍ତି ଏବଂ ସେଥିପାଇଁ ଆମ ଅଞ୍ଚରେ ବହୁତ ଭଲ ପିଲାମାନେ ବାହାରୁଛନ୍ତି ସେମିତି ସେଇ ବିଶ୍ୱବିଦ୍ୟାଳୟ ବା ମହାବିଦ୍ୟାଳୟ ବ୍ୟତୀତ ଆମ ଅଞ୍ଚଳରେ ଗୋଟେ ଆମ ଅଞ୍ଚଳରେ ବିଭିନ୍ନ ପ୍ରକାଶ ଆାଣିଛନ୍ତି ଆଇ ଟି ଆଇ ଆଇ ଆଇ ଟି ଅଛି ପୁଣି ଆଇ ଟି ଆଇ ମଧ୍ୟ କଲେଜ୍ ଅଛି ଯେଉଁଠାରେ ଧନ୍ଦାମୂଳକ ଶିକ୍ଷା ଦିଆଯାଏ ଏବଂ ସେହି ଶିକ୍ଷା ପାଇବା ଦ୍ୱାରା ପିଲାମାନେ ବିଭିନ୍ନ ପ୍ରକାର କମ୍ପାନୀରେ ଚାକିରି କରିଥାନ୍ତି କିମ୍ବା ନିଜସ୍ୱ ଏକ ଆତ୍ମନିର୍ଭରଶୀଳ ହୋଇ ସେଇ ଆଇଟିଆଇରେ ଶିଖିଥିବା ବିଭିନ୍ନ ସାହାଯ୍ୟରେ ସେମାନେ ଜୀବିକା ନିର୍ବାହ କରିଥାନ୍ତି ସେମିତି ଆମ ଅଞ୍ଚଳରେ ବିଭିନ୍ନ ପ୍ରକାର ଶିକ୍ଷାାନୁଷ୍ଠାନ ଯେଉଁଠାରେ ଧନ୍ଦାମୂଳକ ଶିକ୍ଷା ଦିଆଯାଉଛି କିମ୍ବା ପାଠ ବିଷୟରେ ଶିକ୍ଷା ଦିଅନ୍ତି ବହୁତ ଗୁଡ଼ିଏ ସରକାରୀ ବା ବେସରକାରୀ ଶିକ୍ଷାନୁଷ୍ଠାନ ଅଛି ଯାହାକି ଆମ ଅଞ୍ଚଳର ଛାତ୍ରଛାତ୍ରୀ ମାନଙ୍କୁ ଭଲ ଭାବ ଗଢ଼ି ତୋଳିବାରେ ସାହାଯ୍ୟ କରିଥାଏ